ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଭଲ କହିଲେ ହେବ ନାଇଁ ବହୁତ ଖରାପ କହିଲେ ବି ହେବ ନାଇଁ କାରଣ

ଏଇ ସମ୍ମୁଖୀନ ଏତେରେ ବହୁତ କଷ୍ଟ ସମ୍ମୁଖୀନ ମୁଁ ହୋଇଛି ଆଉ ଏଥିରେ